ମୂଷା ମାନେ ଏପରି ରୋଷେଇ ଘରେ ସଜଳରେ ଉପଦ୍ରବ କଲେ ଏମାନଙ୍କ ପାଇଁ ଆଗରୁ ମିଳୁଥିଲା ମୂଷା ଔଷଧ ମିଳୁଥିଲା ଯାହାଫଳରେ ସେମାନଙ୍କୁ କିଛି ଖାଦ୍ୟରେ ସେଇ ଔଷଧକୁ ଗୋଳାଇକି ଦେଇ ଦେଲେ ସେମାନେ ଖାଇକି ମରିଯାଉଥିଲେ କିନ୍ତୁ ଏବେ ସେ ଜିନିଷ ଆଉ ନ କରିକି ଏବେ ତା'ଠାରୁ ବହୁତ ଭଲ ଜିନିଷ ମିଳୁଛି କିଛି ଗୋଟେ ଅଠା ମିଳୁଛି ଯାହା ଫଳରେ ତୁମେ ଯେଉଁ ଜାଗାକୁ ମୂଷା କି ଅସରପା ଆସିଲେ ସେଇ ଜାଗାରେ ପକାଇ ଦେଲେ ସେମାନେ ଆସିକି ସେଇଥିରେ ଲାଖି ଯାଉଛନ୍ତି ତ ସେଇ ଜିନିଷ ତାକୁ ନେଇକି ଆମେ ବହୁତ ଦୂରକୁ ନେଇକି ସେମନଙ୍କୁ ଛାଡ଼ିପାରୁ ତାଙ୍କ ନ ମାରିକି ନେଇକି ଛାଡ଼ିପାରୁ ଆଜିକାଲି ଏଇ ଟାଇପ୍ର ସୁବିଧା ହେଇଥିବାରୁ ଆମେ ସେଇ ଟାଇପ୍ର କରୁଛୁ ଆଉ ସେମାନଙ୍କୁ ମରୁନୁ ଦୁର କରୁଛୁ ଏଇ ଟାଇପ୍ର ଦୂର କରୁଛୁ ନହେଲେ ମୁଁ ମୋ ମା'ଙ୍କ ଠାରୁ ମୁଁ ଶୁଣିଛି ତ ପୁରୀରେ ଯେଉଁ ବଟ ଗଣେଶ ଅଛନ୍ତି ତାଙ୍କ ପାଖରେ ଯାଇଁକି ଯଦି ଆମେ ପ୍ରାର୍ଥନା କରିବାକି ଆମ ଘରେ ଏହିପରି ମୂଷା ଉପଦ୍ରବ ହେଉଛନ୍ତି ତ ଆପଣ ଟିକେ ତାଙ୍କୁ ଦୂର କରନ୍ତୁ ତାଙ୍କ ଆଗରେ ପ୍ରାର୍ଥନା କରିଲେ ବି ଦୂର ହେଇଯାଉଛି ବୋଲି ମୁଁ ଶୁଣିଥିଲି ତ ଏଇଟା ସତ ଅନ୍ଧବିଶ୍ଵାସ ନୁହେଁ ଏଇଟା ସତ ତ ଏଇଭାବେ ଆମେ ଦୂର କରୁଛୁ ଆଉ ଯେତେ ଯାହା ହେଲେ ବି ସେମାନଙ୍କର ଜୀବନ ଅଛି ସେମାନଙ୍କୁ ଆଉ ମାରୁନୁ ତ ଅଠାରେ ସେମାନଙ୍କୁ ନେଇକି ବହୁ ଦୂରରେ ନେଇ ଛାଡ଼ି ଦେଇ ଆସୁଛୁ